ହ୍ୟାଲୋ ସାର୍ ନମସ୍କାର ମୁଁ ରାୟଗଡ଼ା ସହରରେ ନୂଆରେ ଆସିଛି ମୁଁ ସକାଳରୁ କିଛି ଖାଇନି ମୋତେ ଟିକିଏ ଏଇଠିର ଭଲ ହୋଟେଲ୍ ଏବଂ ଅଡ୍ରେସ୍ଟା ଟିକିଏ କହିଥିଲେ ଭଲ ହେଇଥାନ୍ତା ଯାହାକି ମୁଁ ରାୟଗଡ଼ାରୁ ଟିକିରି ଯିବାକୁ ଚାହୁଁଛି ରାୟଗଡ଼ାରୁ ଟିକିରି କେଉଁଠାରେ ଯାଇହେବ ଅଟୋରେ ବା ବସ୍ରେ ନା ଟ୍ରେନ୍ରେ ଏବଂ ଅଟୋରେ ଗଲେ କେତେ ସମୟ ଲାଗିବ ବସ୍ରେ ଗଲେ କେତେ ସମୟରେ ଲାଗିବ ଆଉ ଟ୍ରେନ୍ରେ ଗଲେ କେତେ ସମୟ ଲାଗିବ ଆଉ ଅଟୋରେ ଗଲେ କେତେ ପଇସା ନେବେ ବସ୍ରେ କେତେ ନେବେ ଏବଂ ଟ୍ରେନ୍ରେ ଗଲେ କେତେ ଟିକେଟ୍ ଦେଇ ଯିବାକୁ ପଡ଼ିବ ଆଉ ଉଁ ଟିକିରିଟା ରାୟଗଡ଼ାଠାରୁ କେତେ କିଲୋମିଟର ହୁଁ ଆଉ ମୁଁ ତ କିଛି ଖାଇନି ଏଠୁରୁ ବର୍ତ୍ତମାନ ରାୟଗଡ଼ାରୁ ବସ୍ଷ୍ଟାଣ୍ଡ ଯିବାକୁ ମୋତେ କେଉଁଠି ଯିବାକୁ ପଡ଼ିବ ଅଟୋରେ ନା ହଁ ଓ ସରି ବସ୍ଷ୍ଟାଣ୍ଡକୁ ଗଲା ପରେ ବସ୍ଷ୍ଟାଣ୍ଡରୁ ଅଟୋ ଧରିକି ନା ନାଇଁ ତ ଟ୍ରେନ୍ ଷ୍ଟେସନ୍ ତ ଅଛି ଷ୍ଟେସନ୍ରୁ ଯାଇହେବ ତେବେ କେତେ ନେବେ ଏଇଠୁରୁ ଓ ଅଟୋରେ ଗଲେ ଆପଣଙ୍କୁ ପଡ଼ିବ ଦୁଇଶହ ଟଙ୍କା ହଁ ତା'ପରେ ବସ୍ରେ କେତେ ବସ୍ରେ ଗଭର୍ଣ୍ଣମେଣ୍ଟ ସିକ୍ସଟି ନେବେ ଆଉ ଟ୍ରେନ୍ରେ ଗଲେ ଫିପ୍ଟି ହୁଁ ଆଉ ଟ୍ରେନ୍ରେ ଗଲେ ଜଲ୍ଦି ପହଞ୍ଚି ହେବ ଉଁ ଟ୍ରେନ୍ରେ ଗଲେ ଦୁଇଘଣ୍ଟା ତିନି ଘଣ୍ଟା ଲାଗିବ ବସ୍ରେ ଅଲଗା ରୋଡ଼ ଗଲେ ଜଲ୍ଦି ଟିକିଏ ପହଞ୍ଚି ହେବ ଆଉ ଅଟୋରେ ଗଲେ ବହୁତ ଲେଟ୍ ହେବା ସହିତ ସନ୍ଧ୍ୟା ମଧ୍ୟ ହେଇଯାଇପାରେ ତେଣୁ ଯଥା ଶୀଘ୍ର ଆପଣ ଟ୍ରେନ୍ରେ ଗଲେ ଭଲ ହେବ ହଁ ଠିକ ଅଛି ଧନ୍ୟବାଦ